ମୁଁ ମୋ ବଗିଚାରେ ଲଗାଇଥିବା ଗଛ ସବୁ ପ୍ରସ୍ପୁଟିତ ହେବାର ଦେଖିଲେ ମୋ ମନ ଆନନ୍ଦ ହୋଇଯାଏ ଏବଂ ମୁଁ ବହୁତ ଖୁସି ଅନୁଭବ କରିଥାଏ କାରଣ ମୁଁ ଯେଉଁ ପରିଶ୍ରମ କରିକି ଯେଉଁ ଫୁଲ ଗଛ ହେଉ ଫଳ ଗଛ ହେଉ ଲଗେଇଛି ତା ଦେହରେ ଯଦି ଫୁଲ ଫୁଟିଲା କିମ୍ବା ଭଲ ଫଳ ହେଲା ବହୁତ ଆନନ୍ଦ ଦେଇଥାଏ ଯାହାକି ମୋ ଜୀବନର ସବୁଠୁ ବଡ଼ ସୁଖ ଯାହାକୁ କୁହା କୁହାଯାଏ କାରଣ ସେହି ଗଛରେ କିଛି ଫୁଲ ଆଉ ଫଳ ଧରିବାର ଦେଖିଲେ ମନ ଆନନ୍ଦିତ ଲାଗିଥାଏ ଆଉ ତା ସହିତ ନିଜେ ମୁଁ ତାକୁ ନେଇକି ବ୍ୟବହାର କରିଥାଏ ବେଳେ ବେଳେ ମୋର ସେ ଗଛର ଫୁଲ ଫୁଲ ତୋଲିବାକୁ ଇଚ୍ଛା ହୁଏନା କାରଣ ମୋର ଯେଉଁ ଲଗାଇଥାଏ ଜିନିଷଟା ସେ ବହୁତ ସୁନ୍ଦର ଦେଖା ଯାଇଥାଏ ତେଣୁ ମୁଁ ବହୁତ ଖୁସି ଅନୁଭବ କରେ